ମୋର ଛୁଆଟେ ବେଳୁ ମାଛ ଚାଷ ଉପରେ ଆଗ୍ରହ ବଢ଼ିଥିଲା ଓ ମୁଁ କେମିତି ଭାବିଲି ମାଛ ଚାଷ କରିବି ଓ ମାଛ ବ୍ୟବସାୟ କରିବି ମାସକୁ ଥରେ ମୁଁ ପୋଖରୀ ଗଲାବେଳେ ସେଠି ଜାଲ ପକାଉ ପକାଉ ଗୋଟିଏ ଚଉଦ ପନ୍ଦର କିଲୋର ଭାକୁର ମାଛଟେ ମୋ ଗୋଡ଼ରେ ମାଡ଼ ହେଲା ମୁଁ ତାକୁ ପାଣି କମ ଥିଲାରୁ ତାକୁ ବହୁତ ସମୟ ଚେଷ୍ଟା ପରେ ତାକୁ ଗୋଟିଏ ଜାଲରେ ଆଣିକି ଧରିଥିଲି ଏବଂ ମୁଁ ଯେତେବେଳେ ଘରକୁ ଆଣିକି ଆସିଲି ଆମ ଘର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କହିଲେ ଏହିଟା କଣଟା ଆଣିଛୁ ମୁଁ କହିଲି ଏମିତି ଗାଧୋଇଲା ବେଳେ ମୋ ଗୋଡ଼ରେ ଲାଗିଲା ମାଛ ଭଳିଆ କଣ ତାକୁ ଧରିକି ମୁଁ ଆଣିଛି ଏବଂ ଆମ ଘର ଯାକର ଲୋକ ପୁରା ଦୁଇ ତିନି ଦିନ ପର୍ଯ୍ୟନ୍ତ ଖାଇଲୁ